ନମସ୍କାର ମୁଁ କୁନ୍ତଳା ସିଂ ଆଜି ମୁଁ ପଦଯାତ୍ରା ବିଷୟରେ ଆପଣମାନଙ୍କୁ କିଛି କହିବାକୁ ଚାହୁଁଛି ପଦଯାତ୍ରା ଗୋଟେ ଏମିତି ଜିନିଷ ଯେଉଁଟା ଦୈନିକ ଜୀବନରେ ନିହାତି ଆବଶ୍ୟକ ପଦ ଯାତ୍ରା କରିବା ଦ୍ୱାରା ଦେହ ସୁସ୍ଥ ରୁହେ ଆଉ ମନ ବି ଭଲ ରୁହେ ପ୍ରତ୍ୟେକ ଦିନ ଚାଲିବା ନିହାତି ଜରୁରୀ ଏହାଦ୍ୱାରା ଆମ ଦେହରେ ଥିବା ବିଭିନ୍ନ ପ୍ରକାର ରୋଗ ମଧ୍ୟ କମିଯାଏ ମୁଁ ଆଉ ମୁଁ ଆଉ ମୋ ହଜ୍ବ୍ୟାଣ୍ଡ ଆଉ ଆମର ଗୋଟେ ଛୋଟ ପିଲା ଆମେ କିଛି ଦିନ ପୂର୍ବରୁ ହିଙ୍ଗୁଳା ମାଆଙ୍କୁ ଦେଖିବାକୁ ଯାଇଥିଲୁ ହିଙ୍ଗୁଳା ମନ୍ଦିର ଯେଉଁ ଆମର ପୂଜା ହୁଏ ସେଠି ମେଳା ବସେ ତେଣୁ ହିଙ୍ଗୁଳା ମନ୍ଦିର ଯିବା ପୂର୍ବରୁ ହିଁ ଗାଡ଼ି ବହୁତ ଦୂରରେ ରଖିବା ପାଇଁ ପଡ଼େ ସେଠି ଗାଡ଼ି ରଖି ଆମେ ପାଦରେ ଚାଲି ଚାଲି ହିଙ୍ଗୁଳା ମନ୍ଦିରକୁ ଗଲୁ ହିଙ୍ଗୁଳାକୁ ଯିବାକୁ ହେଲେ ବଣ ରାସ୍ତା ଦେଇ ଯିବାକୁ ପଡ଼େ ତେଣୁ ଯେହେତୁ ସେଠି ବଡ଼ ପୂଜା ଯେବେ ଲାଗେ ବହୁତ ଲୋକ ବିଭିନ୍ନ ଜାଗାରୁ ଆସିଥାନ୍ତି ବହୁତ ଭିଡ଼ ହେତୁ ଗାଡ଼ି ବହୁତ ଦୂରରେ ରଖିବା ପାଇଁ ପଡ଼େ ଆମେ ଗଲୁ ଚାଲି ଚାଲି ଗଲାପରେ ହିଙ୍ଗୁଳା ମାଆଙ୍କୁ ଦର୍ଶନ କରିସାରିଲା ପରେ ପୁଣି ଚାଲି ଚାଲି ଆସିଲୁ ବହୁତ ଭଲ ଲାଗିଲା ବହୁତ ଖୁସି ବି ଲାଗିଲା ବିଭିନ୍ନ ପ୍ରକାର ଜିନିଷପତ୍ର ଦେଖିଲୁ ଏବଂ ଅନେକ ଲୋକ ମଧ୍ୟ ଦେଖିଲୁ

ଯୋଉଁ ସୂର୍ଯ୍ୟ ଅସ୍ତ ହୁଏ ସେଠି ଦେଖିବା ପାଇଁ ବହୁତ ସୁନ୍ଦର ଲାଗେ କାରଣ ସଞ୍ଜ ସମୟରେ ପାହାଡ଼ର ସବୁଜ ବର୍ଣ୍ଣ ଏବଂ ଚଢ଼େଇ ମାନଙ୍କର ଚଳଚଞ୍ଚଳ ଦେଖି ବହୁତ ଆନନ୍ଦ ଲାଗେ ସେହିପରି ସୂର୍ଯ୍ୟୋଦୟ ସୂର୍ଯ୍ୟୋଦୟ ଯେତେବେଳେ ସକାଳୁ ଯେତେବେଳେ ସୂର୍ଯ୍ୟୋଦୟ ହୁଏ ସେତେଳେ ଯେଉଁ ପ୍ରଥମେ ଯେଉଁ ସୂର୍ଯ୍ୟୋଦୟ ହୁଏ ବହୁତ ସୁନ୍ଦର ଲାଗେ ଆଉ ମନୋଲୋଭା ମଧ୍ୟ